କଠିନ ବିବର୍ତ୍ତନ ବିଷୟରେ ଆମର ବୁଝାବଣାର ସମାର୍ଥକ ସ୍ଥିତି ହଉଛି ଏବଂ ସେ ଏହି କ୍ଷେତ୍ରରେ ସକ୍ରିୟ ଗବେଷଣାର କେତେକ ଆକର୍ଷଣୀୟ ଯେଉଁଟାକି ଗ୍ରହ ଗ୍ରହ ଯାକ ସବୁ ମିଶିକି ରୁହନ୍ତି ବା ଅଲଗା ଅଲଗା ଜାଗାରେ ରହନ୍ତି ଯୋଗୀ ଚାରିପାର୍ଶ୍ଵରେ ବୁଲିଥାନ୍ତି ନିଜ ଚାରିପାର୍ଶ୍ୱରେ ବା ଯେତିକି ବି ଗ୍ରହ ଅଛି ଗ୍ରହ ଚାରିପାର୍ଶ୍ଵରେ ବୁଲିଥାନ୍ତି ତାକୁ ଏମିତି କୁହାଯାଏ